ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ସ୍କିମ୍ ଅଛି ଯେମିତିକି ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ହେଉ ଇଞ୍ଜିନିୟରିଙ୍ଗ୍ ହେଉ ଗଣିତ ହେଉ ସବୁ ବିଷୟରେ ପିଲାଙ୍କର ଶିକ୍ଷା ମିଳିଲେ ପିଲାମାନେ ବହୁତ କିଛି ଶିଖିବେ ତା ଛଡ଼ା ତାଙ୍କୁ ଯେଉଁ ଆମର ରୋଜଗାର ପନ୍ଥା ଦେଖାଇବାପାଇଁ ବି ତା'ର ବହୁତ ପଦକ୍ଷେପ ସରକାରମାନେ ନେଉଛନ୍ତି ଇଞ୍ଜିନିୟରିଙ୍ଗ୍ ପିଲାମାନେ ଇଞ୍ଜିନିୟରିଙ୍ଗ୍ ପଢ଼ିବା ସହିତ ନୂଆ ପଦକ୍ଷେପ ନେଇକି ଯେମିତିକି ଡ୍ରୋନ୍ ମେସିନ୍ ହେଉ କିମ୍ବା ଯେଉଁ ଏରୋପ୍ଲେନ୍ ହେଉ ହେଲିକପ୍ଟର୍ ହେଉ ଏଗୁଡ଼ା ସବୁ ତିଆରି କରିବାର ବାଟ ପାଇଯିବେ ମାନେ ବାଟ ଶିଖିବେ ଆଉ ପଢ଼ିବା ଏ ଟାଇମ୍ରେ ଏଗୁଡ଼ା ସବୁ ନିଜ କାମରେ ଲଗେଇକି ଶିକ୍ଷାର ଶୈଳୀଟା ମାନେ ପାଇଯିବେ ସେଇଥିରୁ ସେମାନେ ପଢ଼ା ସରିବା ପରେ ପରେ ସେମାନେ ଏଇଆକୁ କାମରେ ଲଗେଇକି ମାନେ କିଛି ଉଦ୍ଭାବନ ବି କରିପାରିବେ ଆଉ କୌଣସି କର୍ମକ୍ଷେତ୍ରରେ ନିଯୁକ୍ତି ପାଇକି ମଧ୍ୟ ଏମାନେ ରୋଜଗାର କରିପାରିବେ